କଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ଆମ ଅଞ୍ଚଳର ମହିଳାମାନେ ବେଶ୍ ଆଗୁଆ ଆମ ଅଞ୍ଚଳରେ କଳା ଓ ହସ୍ତଶିଳ୍ପୀଙ୍କୁ ବହୁତ ପ୍ରଧାନ୍ୟ ଦିଅନ୍ତି କଳା ଓ ହସ୍ତଶିଳ୍ପକୁ ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ସୁଯୋଗ ଦେବା ଉଚିତ୍ କଳାକୁ ଆଗକୁ ନେବାକୁ ହେଲେ ଆମେ ପ୍ରୟାସ ପ୍ରଚାର ଓ ପ୍ରସାର କରିବାକୁ ପଡ଼ିବ କଳା ଓ ହସ୍ତଶିଳ୍ପଙ୍କୁ ଲୋକଙ୍କୁ ଜଣାଇବାକୁ ପଡ଼ିବ ଲୋକଙ୍କୁ ସେ ବିଷୟରେ ବୁଝାଇ ତା'ର କିପରି ଉନ୍ନତି ହେବ ସେ ବିଷୟରେ ଭାବିବା ଦରକାର